ଆମ ଅଞ୍ଚଳର ମତ୍ସ୍ୟଜୀବୀ ମାନେ ମୁଖ୍ୟତଃ ମତ୍ସ୍ୟ ଉପରେ ତାଙ୍କର ଜୀବିକା ନିର୍ବାହ କରିଥାନ୍ତି ନା ଏହା ଛଡ଼ା ଅନ୍ୟ ଅନ୍ୟ ବେପାର ଉପରେ ମଧ୍ୟ ତାଙ୍କର ନା ଭରଣ ପୋଷଣ କରିଥାନ୍ତି କିନ୍ତୁ ମୁଖ୍ୟତଃ ଆମେ ଯଦି ଦେଖିବା ଆମେ ଗୋଟେ ଗୋଟେ କେଉଟ ତା'ର ଜୀବିକା ନିର୍ବାହ ମତ୍ସ୍ୟ ଉପରେ ହିଁ କରିଥାଏ ଆମର ଓଡ଼ିଶାର ବହୁତ ସାରା ଏମିତି ଅଛି ଯେଉଁ ଜିଲ୍ଲା ଯିଏ ଯେମିତିକି ପୁରୀ ନା ଖୋର୍ଦ୍ଧା ଆ ସେଇମାନେ ସବୁ ପାଖରେ ଥିବା ସମୁଦ୍ର ଉପରେ ତାଙ୍କର ଜୀବିକା ନିର୍ବାହ କରିଥାନ୍ତି ଏବଂ ମତ୍ସ୍ୟ ମତ୍ସ୍ୟ ବାହାର ରାଜ୍ୟମାନଙ୍କୁ ଏବଂ ବାହାର ଦେଶକୁ ମଧ୍ୟ ରପ୍ତାନୀ କରିଥାନ୍ତି ତାହା ଏହା ଯୋ ଯେମିତିକି ପୁରୀର ସମୁଦ୍ରକୂଳ ଚିଲିକାର ଯେଉଁ ଅଛି ଆମର ଏ ପର୍ଯ୍ୟଟକ ସ୍ଥାନ ସହିତ କେଉଟ ମାନଙ୍କର ମୁଖ୍ୟ ଜୀବିକା ନିର୍ବାହ ସେଇଠାରେ ହିଁ ସେମାନେ କରିଥାନ୍ତି ତାହା ସହିତ କେଉଟ ମାନେ ଆମ ସହିତ ସମସ୍ତ ପରମ୍ପରା ମିଳିମିଶି କରିବା ସହିତ ସେମାନେ ମୁଖ୍ୟତଃ ତାଙ୍କର ସମୁଦ୍ରକୁ ମାଆ ରୂପରେ ପୂଜା କରିଥାନ୍ତି ଏବଂ ସେଇଥିରେ ନିର୍ଭର କରି ତାଙ୍କର ଜୀବିକା ନିର୍ବାହ କରିଥାନ୍ତି